ହଁ ଔଷଧର ଦର ସୁଲଭ ଅଟେ କିନ୍ତୁ ବହୁତଗୁଡ଼ିଏ ଔଷଧର ଦର ଅଧିକ ହୋଇଥାଏ ମୁଁ ଓ ମୋ' ସ୍ଵାମୀ ଗୋଟିଏ କମ୍ପାନୀରେ କାମ କରୁଛୁ ସେଠାରେ ମୋର ଦରମା ତିରିଶ ହଜାର ଟଙ୍କା ଓ ମୋ' ସ୍ୱାମୀର ଦରମା ପଇଁତିରିଶ ହଜାର ଟଙ୍କା ମୋର ଏବଂ ମୋ ସ୍ୱାମୀଙ୍କ ଦେହ ଖରାପ ଥିବାରୁ ଆମେ ରୋଜଗାରର ପଚିଶ ପ୍ରତିଶତ ଔଷଧ କିଣିବା ପାଇଁ ଲଗାଇ ଦେଉଛୁ ମୁଁ କିଣୁଥିବା ଔଷଧ ଭିତରୁ କିଛି ଔଷଧର ଦାମ୍ ବହୁତ ଅଧିକ ଅଛି ଯାହାକି ଆମ ବଜେଟ୍ ବାହାରୁ ପଳାଉଛି ଏବଂ ସେ ଔଷଧଗୁଡ଼ିକୁ ମୋତେ ଦିନର ଦିନରେ ତିନି ଥରରୁ ଅଧିକ ମଧ୍ୟ ଖାଇବାକୁ ପଡ଼ୁଛି ସେଥିପାଇଁ ଔଷଧ ପାଇଁ ମୋର ବହୁତ ଟଙ୍କା ଖର୍ଚ୍ଚ ହୋଇଯାଉଛି